ଯେତେବେଳେ ମତେ ଅଧିକ ଦିନ ପାଇଁ ବାହାରକୁ ଯିବାକୁ ପଡ଼େ ସେତେବେଳେ ଯେହେତୁ ବଗିଚା ଆମ ନିଜର ଘର ପାଖରେ ହେଇଥିବାରୁ ସବୁଦିନ ମୁଁ ଗଛଗୁଡ଼ିକର ଯତ୍ନ ନେଉଥିଲି ସବୁଦିନ ଖତ ପାଣି ଦେଉଥିଲି ଓ ମୋର ମା ମଧ୍ୟ ମୋ ସହିତ ସାହାଯ୍ୟ କରୁଥିଲେ ବଗିଚାରେ ଫୁଲ ଗଛଗୁଡ଼ିକ ଯତ୍ନ ନେବା ପାଇଁ ମୋର ମା ମଧ୍ୟ ଜାଣିଥିଲେ ମୁଁ କେମିତି ଭାବରେ କେତିକି ପରିମାଣରେ ଏ ଗଛଗୁଡ଼ିକ ଯତ୍ନ ନେଉଥିଲି ମୋ ମା ମଧ୍ୟ ଦେଖୁଥିଲେ ଓ ମୋ ମା ମଧ୍ୟ ଗଛଗୁଡ଼ିକ ଯତ୍ନ ନେଉଥିଲେ ମୁଁ କୌଣସି କାରଣରୁ ବାହାରକୁ ଯିବାପାଇଁ ଯିବାକୁ ପଡ଼ିଲେ ମୋର ମା ମଧ୍ୟ ଗଛଗୁଡ଼ିକ ଯତ୍ନ ନେଉଥିଲେ ଗଛଗୁଡ଼ିକର ଯତ୍ନ ନେବାକୁ ମଧ୍ୟ ମୋ ମା ବି ଜାଣିଥିଲେ